ହ୍ୟାଲୋ ହଁ ହଁ ଓଃ ବଲାଙ୍ଗୀର୍ରେ ହେ ବଲାଙ୍ଗୀର୍ରେ ଆମର୍ ଅଛି ଗୁଟେ ଯେନ୍ତା କି ବଲାଙ୍ଗୀରର ପାଖରେ ଯେନ୍ଟା କି ଅଛି ନୃସିଂହ ନାଥ ହରିଶଙ୍କର୍ ବୋଲିକରି ସେ ଜାଗା ପ୍ରସିଦ୍ଧ ଅଛି କଣ ଆଉ ଫେର୍ ବି ସେ ଜାଗା ଗୁଟେ ଅଛି ଆରୁ ଯେନ୍ତା କି ଆମର୍ ଗନ୍ଧ ମାର୍ଦ୍ଦନ ପର୍ବତ ବୋଲିକରି ସେ ଜାଗାଟି ପ୍ରସିଦ୍ଧ ଅଛି ହରିଶଙ୍କର୍ରେ ଯେନ୍ଟା କି ଆମର୍ ଶିବ ଭଗବାନ୍ଙ୍କର ମନ୍ଦିର୍ ଅଛି ଯାହାଦ୍ୱାର୍ କି ସେ ଜାଗା କେଁ ଭକ୍ତଙ୍କର୍ ଭିଡ ସହିତ ବିଭିନ୍ ପ୍ରକାର୍ ଲୋକଙ୍କର୍ ପର୍ଯ୍ୟଟନି ପର୍ଯ୍ୟଟନ ସ୍ଥଲି ଭାବରେ ପ୍ରସିଦ୍ଧ ଅଛି ହରିଶଙ୍କର୍ ଯେନ୍ତା କି ହେଟା ଶିବଙ୍କର୍ ଆଉ ନୃସିଂହ ନାଥ ଯେନ୍ଟାକି ନୃସିଂହ ମହାପ୍ରଭୁଟା ପ୍ରସିଦ୍ଧ ଅଛି ହଁ ପୀଠ ସ୍ତ ହଁ ପୀଠ ସ୍ତ ହଁ ହଁ ପ୍ରସିଦ୍ଧ ହେଁ ଆଉ ବଲାଙ୍ଗୀରର ଗୁଟେ ଯେନ୍ତା କି ଅଛି ଶୀତଲ୍ ଷଷ୍ଟି ଯେନ୍ତା କି ଯାତ୍ରା ଯେତେବେଲେ ଅଛି ସେ ଜାଗାରେ ଗୁଟେ ବଡ଼ ପ୍ରସିଦ୍ଧ ହେଷୀ ଯେନ୍ତା କି ବଲାଙ୍ଗୀର୍ ର ଗୁଟେ ତାର୍ ଭାଗ୍ ହେଁ ହଁ ଯିବାର୍ ଅଛି ବୋଲେ କିଛି କିଛି ଜାନ୍ବାର୍ ଲାଗି ଯଦି ଚେଷ୍ଟା କରୁଛନ୍ ବୋଲେ ଆସିବେ ଦେଖିବେ ଆଉ ତାର୍ ପରିବେଶ୍ କେଁ ଉପୋଭୋଗ୍ କରିବେ ହଁ ତ ହଁ ପଲେଇ ଆସିବେ ଆଉ ଆପେ ଆପଣଙ୍କୁ ଆମେ ବହୁତ କିଛି ସହଯୋଗ ଦେବାର କେଁ ଚେଷ୍ଟା କରମୁ ଆପଣ ପଲେଇ ଆସିବେ ଆପଣଙ୍କୁ ଆଉ ଇ ଜାଗାରେ ବୋଲେ ଯେନ୍ଟା କି ଆମରି ଏ ଏରିଆରେ ବଡ଼ ଗୁଟେ ହସ୍ପିଟାଲ୍ ଯେନ୍ଟାକି ବିଭିନ୍ ପ୍ରକାର୍ ଲୋକୋଙ୍କୁର ସାହାଯ୍ୟ ହେଇପାରୁଚେଁ ପ୍ରସିଦ୍ଧ ହେଁ ଯେନ୍ଟା କି ଭୀମଭୋଇ ମେଡ଼ିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ତାପରେ ଇଁ ଜାଗାରେ ଗୁଟେ ଆମର୍ ନଦୀ ବନ୍ଧ ମାନେ ଯେଣ୍ଟା କି ବର୍ତ୍ତମାନ୍ ଏହା ଦେ ଅଛି ତାର ପାକ୍ଷେ ସେ ଜାଗାରେ ଉଁ ଆମର୍ ଭୋଜି ଭାତି ପାଇଁ ତାର୍ ପ୍ରସିଦ୍ଧ ରହୁଚି ଏହାଦେ ହଁ ହଁ ଆପ ଆପଣ ଆମକୁ କଲ୍ କରିବେ ଆମେ ଆପଣଙ୍କୁ ସବୁ ଜାଗାକେଁ ବୁଲେଇ କରି ସହଯୋଗ କର୍ମୁ ଆପଣଙ୍କର୍ କୌଣସି ଅଭାବ ଅସୁବିଧା ହବାର୍ କେଁ ନା ଦବୁ ଆପଣ ଯେବେ ଆସିବେ ଆମକୁ କଲ୍ କରିବେ

ହଁ ଆପଣଙ୍କର୍ ସାଙ୍ଗ ମାନେ ଯେ ଇଁ ଇଁ ଜାଗାରେ ଇଁ ଇଁ ଜିନିଷ୍ ମାନେ ଅଛେ ବୋଲି କରି ହଁ ହଁ ଠିକ୍ଅଛି ଧନ୍ୟବାଦ